ହଁ ବ୍ୟାଙ୍କ୍ରେ ଆମ୍କୁ ଅଧିକ୍ ସୁବିଧା ମିଲିଥିସି ଷ୍ଟେଟ୍ ବ୍ୟାଙ୍କ୍ରେ ବି ବହୁତ୍ ସୁବିଧା ପାଉଛି ୟୁକୋ ବ୍ୟାଙ୍କ୍ରେ ବି ସୁବିଧା ଅଛି ଯେତେ ହେଲେ ବି ଗ୍ରାମୀଣ ବ୍ୟାଙ୍କ୍ରେ ଯେତ୍କି ସୁବିଧା ମିଲ୍ସି ଷ୍ଟେଟ୍ ବ୍ୟାଙ୍କ୍କେ ଯିବାର୍ ଲାଗି ଲେଟ୍ ଲାଗ୍ସି ଟିକେ ଗ୍ରାମୀଣ ବ୍ୟାଙ୍କ୍ ବୋଲେ ଘରେ ଘରେ ପୁରେ ପୁରେ ସବୁବେଳେ ରହୁଛେ କି ନାଇଁ ଗାଁ ଗହଳିରେ ଆମ୍କୁ ଯେତେ ବେଲେ ଲୋନ୍ ଫୋନ୍ ଦର୍କାର୍ ହେଲେ ଗ୍ରାମୀଣ ବ୍ୟାଙ୍କ୍ରେ ଏକା ନିହାତି ଆମେ ଲୋନ୍ ଫୋନ୍ କରିନେଷୁ ଆମର୍ ପିଲାଛୁଆମାନ୍କର୍ ପାଠ୍ ସାଠ୍ ପଢ଼େଇବା ଯଦି ବି ପାଇସାପତର୍ ସଟେଜ୍ ହେଲେ ବି ଚାଷ୍ ବାସ୍ରେ ବି ଯଦି ଚାଷ୍ ଲୋନ୍ କର୍ବାର୍ ଅଛେ ବଏଲେ ବି ଆମେ ଗ୍ରାମୀଣ ବ୍ୟାଙ୍କ୍ରେ ଏକା ଅଧିକ ଅଧିକ ଏକା କରିନେସୁଁ ଅରୁ ଆମର୍ ଇ ପିଲାଛୁଆମାନ୍କର୍ ସାଖା ମାନେ ଯଦି ବି ଖୋଲ୍ବାର ଅଛେ ୟୁକୋ ବ୍ୟାଙ୍କ୍ ଛଡା ଆମେ ଅଲ୍ଗା ବ୍ୟାଙ୍କ୍ରେ ନି ଖୁଲୁଁ ବ୍ୟାଙ୍କ୍ କାମ୍ରେ ଯେତେବେଳେ ଆମେ ଯାଏସୁଁ ସେତେବେଲେ ଆମ୍କୁ ସୁବିଧା ବି ଲାଗ୍ସି କି ବ୍ୟାଙ୍କ୍ରୁ ନିହାତି ଆମେ ବହୁତ୍ ପ୍ରକର୍ ସୁବିଧା ବି ପାଇ ପାର୍ସୁଁ ଜେଣ୍ଟାକି